ଆମର ଖେଳିବା ଖେଳ ଏମିତି ଫୁଟବଲ୍ ଖେଳ କ୍ରିକେଟ୍ ଖେଳ ସବୁ ଖେଳ ଖେଳିଲେ ଆମକୁ ବହୁତ ଭଲ ଲାଗିଥାଏ ଆମର ଏକ୍ସାଇଜ୍ ମଧ୍ୟ ହେଇଯାଇଥାଏ ଏକ୍ସାଇଜ୍ ହେଇଗଲେ ଏହା ଆଉ ଦେହର ଆମର ଏତେ ବହୁତ କମ୍ଫଟେବୁଲ୍ ଲାଗେ ଆଉ ଆମକୁ ଖୁସି ମଧ୍ୟ ଲାଗେ ଆଉ ଏମିତି କବାଡ଼ି ଖେଳ କବାଡ଼ି ଖେଳ ହଉ କ୍ରିକେଟ୍ ଖେଳ ହଉ ହକି ହଉ ଯାହା ଖେଳିଲେ ମଧ୍ୟ ଆମକୁ ବହୁତ ଭଲ ଲାଗେ ଏହା ଖେଳିବା ଦ୍ୱାରା ଆମକୁ ବହୁତ ଖୁସି ଅନୁଭବ ହୋଇଥାଏ ସାଙ୍ଗସାଥି ମେଳ ହେଇକି ରହିଥାଉ ସାଙ୍ଗସାଥି ହେଇକି ରହିଥାଉ ସେଥିପାଇଁ ଆମକୁ ବହୁତ ଭଲ ଲାଗିଥାଏ ଏହା କରିବା ଦ୍ୱାରା ଏକ୍ସସାଇଜ୍ ଦେହର ଏନର୍ଜି ଏନର୍ଜି ମଧ୍ୟ ହେଇଥାଏ ଏହା ହେବା ଦ୍ୱାରା ଆମକୁ ବହୁତ କମ୍ଫର୍ଟେବଲ୍ ଖୁସି ମିଳିଥାଏ ମିଳିବା ଦ୍ୱାରା ଆମେ ଖେଳ ଖେଳିବା ଦ୍ୱାରା ଏକ୍ସସାଇଜ୍ ଦେହର ପ୍ରଚାର ବହୁତ ତ ଭଲ ହେଇଥାଏ ଆଉ ବହୁତ ଫୁର୍ତ୍ତି ମଧ୍ୟ ଖେଳିବା ଦ୍ୱାରା ଆମକୁ ଫୁର୍ତ୍ତି ଦେହର ବହୁତ ଫୁର୍ତ୍ତି ଲାଗିଥାଏ ଆଉ ଆମର ହଜମ କ୍ରିୟା ମଧ୍ୟ ବଢ଼ିଥାଏ ହଜମ ହେଇଥିବା ହଜମ କ୍ରିୟା ମଧ୍ୟ ବଢ଼ିକି ରହିଥାଏ ସେଥିପାଇଁ ଆମକୁ ଖେଳିବା ଖେଳିବା ଦ୍ୱାରାକୁ ବହୁତ ଫାଇଦା ମିଳିଥାଏ ସେଥିପାଇଁ ଆମେ ଖେଳୁ ଖେଳିବା ଦ୍ୱାରା ବହୁତ ଖୁସି ଅନୁଭବ ହୁଏ ଯେମିତିକି କେଉଁଠି ଫାଇନାଲ୍ ଖେଳ ହଉ ଆଉ ଏମିତି ସେମି ଫାଇନାଲ୍ ଖେଳ ହଉ ବହୁତ ଆନନ୍ଦଦାୟକ ମିଳେ